ଆମ ଅଞ୍ଚଳର କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ସାଂସ୍କୃତିକ ଓ ଇତିହାସରେ ବହୁତଗୁଡ଼ିଏ ପରିଚୟ ଲାଭ କରିଛି ମାଠିଆ ହାଣ୍ଡି ଝାଡ଼ୁ କୁଲା ଲୁଗା ଇତ୍ୟାଦି କରି ବହୁତଗୁଡ଼ିଏ ପ୍ରଶଂସା ଲାଭ କରୁଛନ୍ତି ଏଗୁଡ଼ିକ ଆମ ସଂସ୍କୃତିକୁ ବଜାୟ ରଖିଛି